ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଭାରତୀୟର ଅର୍ଥନୀତି ଆଗକୁ ଆଗକୁ ବଢ଼ି ଚାଲିଛି ବିଗତ ଦିନରେ ଭାରତୀୟ ଅର୍ଥନୀତି ଏତେ ବିକଶିତ ନଥିଲା ତା'ର କାରଣ ଥିଲା ଲୋକମାନଙ୍କର ବ୍ୟାଙ୍କିଂ ସୁବିଧା ମାଧ୍ୟମରେ ଦୂରଦୂରାନ୍ତରକୁ ତାଙ୍କର କାରବାର୍ ବଢ଼ାଇ ଚାଲିଥିଲେ କିନ୍ତୁ ଆଜିର ଅର୍ଥନୀତି ଅଳ୍ପ ସମୟ ଭିତରେ ବିକଶିତ ହେଇଛି ପାରିଛି ତା'ର କାରଣ ହେଉଛି ଇଣ୍ଟରନେଟ୍ ଫୋନ୍ପେ ଗୁଗୁଲ୍ ପେ ଇତ୍ୟାଦି କିନ୍ତୁ ଭାରତର ଅର୍ଥନୀତି ବର୍ତ୍ତମାନ ପରିସ୍ଥିତିରେ ଯେଉଁ ହାରରେ ବୃଦ୍ଧି ପାଇବାରେ ଲାଗିଛି ଲୋକମାନଙ୍କର ସୁବିଧା ପାଇଁ ଆଜିକାର ଡିଜିଟାଲ ସମୟର ଡିଜିଟାଲ୍ ସମୟ ବଢ଼ାଇ ଚାଲିଛି ପେମେଣ୍ଟ କ୍ଷେତ୍ରରେ ଦେଖିବାକୁ ଗଲେ ଭାରତ ବର୍ଷର ଜନସାଧାରଣ ତାଙ୍କର ବହୁମୂଲ୍ୟ ସମୟକୁ ବଞ୍ଚାଇ ପାରୁଛନ୍ତି ଧୀରେ ଧୀରେ ଭାରତ ବର୍ଷରେ ଶିଳ୍ପର ଅଗ୍ରଗତି ଚାଲିଛି ଯେଉଁ ଶିଳ୍ପ ମଣିଷ ଭାରତବର୍ଷର ମଣିଷ ସମାଜକୁ ଅଗ୍ରଗତି କ୍ଷେତ୍ରରେ ଆଗେଇ ନବାରେ ସହାୟକ ହେଉଛି ଅର୍ଥନୀତି ବଢ଼ିଲେ ମଣିଷ ସମାଜ ତା'ର ଭବିଷ୍ୟତ ଜୀବନକୁ ଆଗେଇ ନବ କାରଣ ଅର୍ଥନୀତି ମଣିଷର ମୂଳ ଆଧାର

ଏଇସବୁ ସୁବିଧା ପାଇଁ ବିଗତ ଦିନ ଆଜି ଦିନରେ ବହୁତ୍ ତାରତମ୍ୟ ରହିଛି ଏହି ତାରତମ୍ୟ ଧୀରେ ଧୀରେ ଭାରତବର୍ଷରେ ଆର୍ଥିକ କ୍ଷେତ୍ରରେ ଦୂର ହେବାର ଲାଗିଛି ମ୍ୟାଡ଼ାମ